ଆମ ଛକରୁ ତିନିମାସ ପୂର୍ବରୁ ଗୋଟେ ବାଜାଜ୍ ଫ୍ୟାନ୍ ଆଣିଥିଲି ସେ ଫ୍ୟାନ୍ ମାସେ ଦୁଇମାସ ଚାଲିଛି ସିଏ ଫ୍ୟାନ୍ ଖରାପ ହେଲା କିନ୍ତୁ ସେ ଯେଉଁ ଆମକୁ ଯିଏ ବି ଇଏ ଦେଇଥିଲା ଫ୍ୟାନ୍ ସିଏ ଆଉ କହିଥିଲା ଯବି ଖରାପ ହୁଏ କହିଲା ତୁମେ ଏତେଦିନି ପରେ ଫ୍ୟାନ୍ ଖରାପ ହେଉଛି ଆଉ ଏଇନା ହେଲା ମୁଁ ପିଲା ପଠେଇକି ଇଏ କରିମି ତାପରେ ତାକୁ ଇଏ କଲାପରେ ସେ ଫ୍ୟାନ୍ଟା ଆଉ ଏ ପର୍ଯ୍ୟନ୍ତ ପିଲା ପଠେଇବ ପଠେଇବ ବୋଲି ସେ ଫ୍ୟାନ ଖରାପ ହେଇକି ପଡ଼ିଛି ତାପରେ ସେ କହିଛି ଆସିବା ପାଇଁ ଆଉ ସେ ଫ୍ୟାନ୍ ଆସିକି ସଜାଡ଼ି ଦେବ ଆଉ ଏ ପର୍ଯ୍ୟନ୍ତ ବି ଆସି ନାଇଁ